ହ୍ୟାଲୋ ଭାଇ କ୍ରିଷ୍ଣା ରେଷ୍ଟରୁ୍ରାଣ୍ଟରୁ କହୁଥିଲେ ତ ହଁ ମୁଁ କେଉଁଝରରୁ କହୁଥିଲି ଆପଣଙ୍କ ରେଷ୍ଟରୁ୍ରାଣ୍ଟରେ ଏବେ ଗରମ କଫି ମିଳିବ ମିଳିଯିବ ତ ଗରମ କଫି ଗୋଟେ ଆଉ ଆମର ଗରମ ଚକୋଲେଟ ଦୁଇଟା ଆପଣ ପ୍ୟାକିଙ୍ଗ କରିକି ଆମକୁ ପାର୍ସଲ୍ କରିଦେବେ ଟିକେ ଆପଣଙ୍କର ପାର୍ସଲ୍ ସୁବିଧା ଅଛି ତ ଅଛି ଆପଣ ଟିକେ ଠିକସେ ପ୍ୟାକିଙ୍ଗ କରିକି ଯେମିତି ଗରମ ରହିବ ଆମ ଆମ ପାଖରେ ପହଂଚିବା ପର୍ଯ୍ୟନ୍ତ ଆପଣ ଟିକେ ଦୟାକରିକି ସେତିକ ଆମ କତିକି ପହଞ୍ଚାଇ ଦିଅନ୍ତୁ ଆଜ୍ଞା ହଉ ଆପଣ ଟିକେ ଯେତେ ଜଲଦି ଚେଷ୍ଟା କରିକି ପହଞ୍ଚାଇ ଦେବେ ଆମ କତିରେ ଟିକେ ଯେମିତି ଗରମ ରହିବ ସେ କଫି ଆଉ ଆମର ଚକୋଲେଟ ଗରମ ରହିବ ପହଁଞ୍ଚାଇ ଦିଅନ୍ତୁ ଟିକେ